ହ୍ୟାଲୋ ଭାଇ ମୁଁ ଏବେ ଆପଣଙ୍କ ବର୍ତ୍ତମାନ ଆପଣଙ୍କଠାରୁ ଓଲେହିକି ଆସିଲି ବ୍ୟାଗ ଟା ସେହି ଆପଣଙ୍କ ଅଟୋରେ ରହିଯାଇଛି ଆଉ ଆପଣ ଏବେ କେଉଁଠି ଅଛନ୍ତି ଆଉ ଆପଣଙ୍କ ନମ୍ବର ପାଇଲି ବୋଲି ଆପଣଙ୍କୁ କଲ୍ କଲି ଆଉ ସେଥିରେ ବହୁତ ଜରୁରୀ ସମାନ୍ ଟା ରହିଯାଇଛି ତ ଆପଣ ଏବେ କେଉଁଠି ଅଛନ୍ତି ମୋତେ ଆସିକି ଦେଇପାରିବେ କି ତ ମୁଁ ପର୍ସ ସାମାନ ସବୁ ସିଆଡ଼େ ରହିଯାଇଛି କାରଣ ମୁଁ ସିଆଡ଼କୁ ଆଉ ଥରେ ଆସିପାରିବି ନାହିଁ କାରଣ ସିଆଡ଼େ ବହୁତ ପର୍ସ ଯେକୌଣସି ମୋର ଆଧାରକାର୍ଡ଼ ପରିଚୟ ଅଛି ଆଉ ଆପଣ ଯଦି ଏବେ ଆଣିକି ଦେଇଥାନ୍ତେ ମୁଁ ଚିରପ୍ରକୃତ ରହିବି ଆପଣଙ୍କ ଠାରେ ଆଉ ଦୟାକରି ଟିକିଏ ଜଲ୍ଦି ଆଣିଦେଲେ ଭଲ ହୁଅନ୍ତା ତ ଦେଉ ଭାଇ ଦେଉ ଆପଣ ତ ଆଣିଦେଲେ ଧନ୍ୟବାଦ ଆଉ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଜଣାଉଛି ମୁଁ ସୋ ଥ୍ୟାଙ୍କ ୟୁ